ବର୍ତ୍ତମାନ ଆମର ଅଞ୍ଚଳରେ ଯେନ୍ ଛାତ୍ରଛାତ୍ରୀ ଗୁଡ଼ାକ ପଢ଼ୁଛନ୍ ପ୍ରାୟ ବେଶୀ କରି ଯେନ୍ଟାକି ଧର ଆମର ସଂସ୍କୃତ ହେଲା ବିଜ୍ଞାନ ହେଲା ଏବଂ କଳା ଇ ଜିନି ଯଦି ଅନେକ ପ୍ରକାର ସେ ପିଲାମାନେ ବି କରୁଛନ୍ ଏବଂ ସେ ବିଷୟରେ କରୁଛନ୍ ଆର୍ ବର୍ତ୍ତମାନ ଆମେ ଦେଖୁଛୁ ଯେନ୍ଟାକି ତାଙ୍କର ସେଥିରେ ଅଭିଜ୍ଞତା ଅଛି ଏବଂ କରିକିରି ଦେଖୁଛନ୍ ଅନେକ ପ୍ରୋଗ୍ରାମ ଯଦିଓ ଷ୍ଟେଜ ପ୍ରୋଗ୍ରାମ ଯଦିଓ ପ୍ରୋଗ୍ରାମ ଦେଖାଇଛନ୍ କରୁଛନ୍ ଆଉ କଳା ଗୋଟେ ଏନ୍ତା ଜିନିଷ୍ ଯେନ୍ଟାକି ଓଡ଼ିଶା କାଣା ତା'ର ଦୁନିଆରେ ବାହାରେ ବି ଯାଇପାର୍ସି ଏବଂ ତା'ର ପୁରସ୍କାର ବି ପାଏସି ଯେନ୍ଟା ଧର ଆମର ବିଜ୍ଞାନ ହେଲା ଇଟା ଇ ଜିନିଷ୍ ଗୁଡ଼ାକ ତା'ର ଅଲେ ଅନେକ ପ୍ରକାର ଅଛି